ଆମ ଗାଁରେ ବ୍ୟାଙ୍କିଂ ସୁବିଧା ନାହିଁ ଆମ ଗ୍ରାମାଞ୍ଚଳରେ ବ୍ୟାଙ୍କ୍ର କିଛି ସୁବିଧା ଥିଲେ ଦୂରିଆକୁ ଯିବାକୁ ପଡ଼ିନଥାନ୍ତା ଆଉ ବୁଢ଼ାବୁଢ଼ୀର ଭତ୍ତା ବ୍ୟାଙ୍କ୍ ଦ୍ୱାରା ଦିଆଯାଉଛି ଆଉ ଏତେ ଦୂରିଆକୁ ବସ୍ରେ ଆମର କିଛି ସୁବିଧା ନାହିଁ ସେଥିପାଇଁ ବ୍ୟାଙ୍କ୍ରେ ପଇସା ଟ୍ରାଞ୍ଜାକ୍ସନ୍ କରୁଛନ୍ତି ଆଉ ପିଲାମାନେ ଦୂରିଆରେ ପାଠ ପଢ଼ୁଛନ୍ତି ପାଠ ପଢ଼ିବା ଦ୍ୱାରା ଆମେ ପଇସାପତ୍ର ପଠାଇ ପାରୁନେ

ଏତେ ଦୂରିଆରେ ଯାଇ ଆମର ପଇସାପତ୍ର ଗରିବ ଲୋକମାନଙ୍କର ନାହିଁ ସେଥିପାଇଁ ଆମ ଗାଁରେ କି ପାଖରେ ଗୋଟେ ବ୍ୟାଙ୍କ୍ ଥିଲେ ବହୁତ ସୁବିଧା ହୋଇଥାନ୍ତା ଆଉ ଦୂରିଆକୁ ଯିବାକୁ ପଡ଼ିନଥାନ୍ତା ଲୋକମାନଙ୍କର ବ୍ୟାଙ୍କ୍ର ବହୁତ ପଇସା ଧର ଜମା କରିଥାନ୍ତେ କିମ୍ବା ଉଠାଇଥାନ୍ତେ ସେଥିପାଇଁ ରେ ସୁବିଧା ହୋଇଥାନ୍ତା ଆଉ ଆଜିକାଲିର ଘର ପାଖରେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ସେଥିପାଇଁ ସବୁ ଲୋକମାନେ ବ୍ୟାଙ୍କରେ ଡିପୋଜିଟ୍ କରୁଛନ୍ତି ବ୍ୟାଙ୍କ୍ରେ ଡିପୋଜିଟ୍ କରିବା ଦ୍ୱାରା ଲୋନ୍ ବି ସାଂକ୍ସନ୍ ହୋଇପାରୁଛି ଲୋନ୍ ମାଧ୍ୟମରେ ବହୁତ ଲୋକମାନେ ସକ୍ସେସ୍ଫୁଲ୍ ହୋଇପାରୁଛନ୍ତି ସେଥିପାଇଁ ପାଖରେ ବ୍ୟାଙ୍କ୍ ଥିଲେ ଆମେ ସବୁ ସମ୍ମୁଖୀନ ହୋଇଥାନ୍ତି